କିଏ କହୁଥିଲେ କିଏ କହୁଥିଲେ ମୁଁ ଅମ୍ବର ଦୋକାନୀ ଆପଣ କୁହନ୍ତୁ କିଏ କହୁଥିଲେ ଆପଣ କେଉଁଠୁ କହୁଥିଲେ ଠିକ୍ ଅଛି ଆପଣ କି କି ଲୁଗା ପଟା ନେବେ ସବୁ ହଁ ଆମର ଅଫର ଆସିଛି ସିକଷ୍ଟି ପରସେଣ୍ଟ ଆପଣ କ'ଣ କ'ଣ ନେବା ପାଇଁ କହୁନାହାନ୍ତି ଡ୍ରେସ ଉପରେ ଅଛି ଶାଢ଼ୀ ଉପରେ ଅଶି ପାରସେଣ୍ଟ ଆଛି ପୁଅ ପିଲାଙ୍କ ଡ୍ରେସ ଉପରେ ଅଛି ସେମିତି ଆପଣ କ'ଣ କ'ଣ କ'ଣ ନେବା ପାଇଁ ଚାହୁଁଛନ୍ତି ଆପଣ ଆସନ୍ତୁ ଦେଖିବେ ସ୍ୱାମୀ ଙ୍କ ପାଇଁ ପ୍ୟାଣ୍ଟ ସାର୍ଟ ଅଛି ହଜାର ଟଙ୍କାରୁ ଆରମ୍ଭ କରିକି ଦୁଇହଜାର ତିନିହଜାର ପାଞ୍ଚହଜାର ଭିତରେ ଅଛି ସେଠାରେ ଏ ଟ୍ୱଣ୍ଟି ପାରସେଣ୍ଟ ଡିସକାଉଣ୍ଟ ବି ଅଛି ଆପଣ ଆସନ୍ତୁ ଦେଖି ପାରିବେ ଆଉ ପିଲା ମାନଙ୍କ ପାଇଁ ବି ଅଛି ଯେଉଁ ଫିଫଟି ପାରସେଣ୍ଟ ଡ଼ିସକାଉଣ୍ଟ ବି ଅଛି ଗଜ ଲକ୍ଷ୍ମୀ ପୂଜା ପାଇଁ ଆଉ ଚୁଡ଼ିଦାର ପାଇଁ ଚୁଡ଼ିଦାର ପାଇଁ ବି ଅଛି ପିଲାଙ୍କର ବଡ଼ ପିଲା ଙ୍କର ଅଛି ଆପଣ ଙ୍କ ପାଇଁ ଶାଢ଼ୀ ପାଇଁ ବି ଅଛି ପାଞ୍ଚଶହ ଟଙ୍କାରୁ ଆରମ୍ଭ କରିକି ପାଞ୍ଚହଜାର ଟଙ୍କା ଯାଙ୍କେ ହେଥିରେ ଟେନ ପାରସେଣ୍ଟ ଡ଼ିସକାଉଣ୍ଟ ବି ଅଛି ଆପଣ ଆସନ୍ତୁ ଦେଖିବେ ଯାହା ମନ ହେବ ବାଛିକି ନେବେ ଆଉ ଝିଅ ପାଇଁ ଡ୍ରେସ ବି ଅଛି ନୂଆ ମାଲ ଏବେ ସବୁ ମଗା ହୋଇଛି ନୂଆ ମାଲ ଅସିଛି ସବୁ ବଡ଼ ପିଲା ଙ୍କର ପାଞ୍ଚଶହ ଟଙ୍କାରୁ ଆରମ୍ଭ କରିକି ରି ହଜାରେ ଦୁଇହଜାର ତିନିହଜାର ଯାଏଁ ବି ଅଛି ଆଉ ଆପଣ ଆସନ୍ତୁ ଦେଖିବେ ଯାହା ଚଏସ ହେବ ଆପଣଙ୍କର ଆପଣଙ୍କ ସ୍ୱାମୀ ପାଇଁ ପିଲା ପାଇଁ ଆଉ ଆପଣଙ୍କ ପାଇଁ ଯେମିତି ହେଲେ ପାଟ ଅଛି ପାଟ ସେହି ଦୁଇହଜାର ଟଙ୍କାର ଅଛି ତିନିହଜାର ଟଙ୍କାର ଅଛି ପାଞ୍ଚହଜାର ଅଛି ନାଇ ଶାଢ଼ୀ ବି ଅଛି ସିଲିକି ଶାଢ଼ୀ ଅଛି କଟନ ଲୁଗା ଭଲ ଭଲ ସବୁ ଆସିଛି କଟନ ଲୁଗା ଗୁଡ଼ାକ ସବୁ ଚାରିଶହ ଟଙ୍କାରେ ବି ବଢ଼ିଆ ବଢ଼ିଆ କଟନ ଲୁଗା ବି ଆସିଛି ଆପଣ ଯାହା ମନ ହେବ ସବୁ ନିଅନ୍ତୁ ଚାରିଦିନ ପରେ ଆସନ୍ତୁ ନୂଆ ମାଲ ଖୋଲା ହେବ ଆପଣ ଦେଖିବେ ପୁଣି ଅଛି ଡ଼ିସକାଉଣ୍ଟ ଅଛି ନା ପନ୍ଦର ଦିନ ଯାଙ୍କେ ଆପଣ ଆସନ୍ତୁ ଦେଖିବେ ଜିନିଷ ପତ୍ର ଆଜ୍ଞା ଆଜ୍ଞା ନୂଆ ନୂଆ ଡିଜାଇନ ର କିଛି ଆସିଛି ନୂଆ ନୂଆ ମାଲ ଆଉ ଚାରିଦିନ ପରେ ସେ ସବୁ ଖୋଲା ହେବ ଆପଣ ଦେଖିବେ ଯାହା ମନ ହେବ ନେବେ ଆଉ ହଉ ପୁଅ ପାଇଁ ବି ଆସିଛି କିଛି ନୂଆ ନୂଆ ମାଲ ଦେଖିବେ ଯେ ଫୋନ ରେ କଥା ହେଲେ କ'ଣ ଆପଣ ଜାଣିପାରିବେକି ଆଉ ଆପଣ ପରିବାର ସହ ଆସନ୍ତୁ ଦେଖିବେ ଯେ ଜିନିଷ ଟି ସଟ ହେବ ଆପଣ ନେଇକି ଯିବେ ହଉ ରଖୁଛି ମୁଁ ବହୁତ ବ୍ୟସ୍ତ ରେ ଅଛି ରଖୁଛି